ଭାଇ ପେଟ୍ରୋଲ କେତେ କେତେ ଟଙ୍କା ଲିଟର ହେଉ ଦୁଇ ଲିଟର ଦେବନି ଆଜ୍ଞା ଭାଇ ଏଇଟି ସମଲେଶ୍ୱରୀ ଯି ମନ୍ଦିର ଯିବା ପାଇଁ ରାସ୍ତା କେଉଁପଟେ କେଉଁ ପଟେ ଦେଇକରି ଯିବାପାଇଁ ପଡିବ ଏଠି ପାଖରେ କେଉଁ ସର୍ଟ୍କର୍ଟ୍ ରାସ୍ତା ନାହିଁ ମୁଁ ଏଠିକାର ନୂଆ ନା କିଛି ରାସ୍ତା ଘାଟ ମୁଁ ଦେଖିନି କେଉଁପଟେ ଗଲେ ମୁଁ ପାଇ ପାରିବି କହୁନ ଏଫ୍ କୋ ପେଟ୍ରୋଲରେ ହୋଇଯିବ ନା ଆହୁରି ଅଧିକ ପଡିବା ପାଇଁ ପଡିବ ଆଉ ବାଟରେ କିଛି ଖାଇବା ପିଇବା ସୁବିଧା ନାହିଁ ନା ରହିବା ପାଇଁ କେଉଁଠି ଖାଇଲେ ଭଲହେବ କେଉଁଠି ତାଙ୍କର ସପ୍ତାହେ ଅଧିକ ଯେମିତି ଖର୍ଚ୍ଚ ପଡ଼ିବନି ନେହେଲେ ଅଲଗା ଖାଇନେ ହୋଟେଲ୍ରେ ଅଧିକ ପଡି ପଡ଼ି ଯାଏନା ସେଠି ଖାଇବା ସବୁ ଭଲ ଦିଏ ତ ସେପଟେ ଫେମସ୍ କ'ଣ ଖାଇବାରେ ଅଛି ସେ ମୋତେ ଏଇ ଯେଉଁ ମଟନ ମୁଢ଼ି କେତେ ଟଙ୍କା ନେଉଛି ହୁଁ ହୁଁ ମୁଁ ଏଇ ପାଖରେ କ'ଣ ଅଛି ଖାଇବା ଜି ୟେ ନାହିଁନା ଖାଇବା ହୋଟେଲ୍ ଫୋଟେଲ୍ ନାହିଁ ମନ୍ଦିର ପାଖରେ କିଛି ନାହିଁ ନା ହୋଟେଲ୍ ଫୋଟେଲ୍ ବାଟରେ ମାର୍କେଟ୍ ପଡ଼ିବ ତ ଲଜ୍ ହୋଇଥିଲେ ଭଲ ହୋଇଥାନ୍ତା ପାଖରେ ହୋଟେ ୟେ ମନ୍ଦିର ପାଖରେ ଲଜ୍ ନାହିଁନା ଲଜ୍ର ନା କହୁନା କେଉଁ ଲଜ୍ ଅଛି ପାଖରେ ହଁ ହେଉ ଠିକ୍ ଅଛି ମୁଁ ଆସେ